ହଁ ଯେଉଁ ମ୍ୟାଡ଼ାମ୍ ମୁଁ ଯାଇଥିଲି ଆପଣଙ୍କ ହସ୍ପିଟାଲକୁ ଆଉ ମା'ଙ୍କୁ ନେଇକି ଟୋଟାଲି ବି ଆପଣଙ୍କ ହସ୍ପିଟାଲରେ ଭଲ ମାନେ ଅପରିଷ୍କାର ଲାଟ୍ରିନ୍ ଭଲ ନୁହେଁ ଏ ଖାଇବା ପିଇବା ବି ଯେଉଁ ଗଭର୍ଣ୍ଣମେଣ୍ଟ ମେଡ଼ିକାଲ ହେଇକି ବି ଖାଇବା ପିଇବା ଭଲ ନୁହେଁ ଡକ୍ଟର ବି ଠିକ୍ ଟାଇମରେ ଆସୁନାହାନ୍ତି ଆଉ ସେଇଠୁ ଆପଣଙ୍କ ନମ୍ବର ମୋତେ ଜଣେ ଦେଲେ କହିଲେ ଆଉ ତାଙ୍କ ସହିତ ଟିକେ କଥା ହବ ସେ କିଛି ହେଲ୍ପ କରିବେ ଆପଣ କାଳେ ଏ ମେଡ଼ିକାଲ ହେଡ଼୍ ସେଥିପାଇଁ ମୁଁ ଆପଣଙ୍କୁ କଲ୍ କିରିକି ଆଉ ଏମିତିି ସବୁ ପ୍ରୋବ୍ଲେମ୍ ହେଉଛି ହଁ କି ନୂଆ ନୂଆ ସେ ଆସୁଛନ୍ତି ଆଉ ଆଗରୁ ଯିଏ ପୁରୁଣା ଥିଲେ ସେ ଠିକ୍ ସେ ବୁଝୁନଥିଲେ ନୂଆ ଯିଏ ଆସୁଛନ୍ତି ତାଙ୍କୁ ଟିକେ କୁହ କାଳେ ସିଏ ବୁଝିବେ ସେଇ ସେଇଥିପାଇଁ ମୁଁ ଆପଣଙ୍କୁ କହିଲି ମୋ ମୁଁ ତ ଥରେ ପଳେଇ ଆସିଲିଣି ମୋ ମା'ଙ୍କୁ ନେଇକି ଠିକ୍ ଅଛି ଆଉ ଯେଉଁ ରୋଗୀମାନେ ଯାଉଛନ୍ତି ଯାଉଛନ୍ତି ରୋଗ ଭଲ କରିବା ପାଇଁ ନା ରୋଗ ଧରିକି ଆସିବା ପାଇଁ ସେ ଯେଉଁ ଅପରିିଷ୍କାର ହେଇଛି ସେଇଥିପାଇଁ ମୁଁ ଆପଣଙ୍କୁ ହଉ ତାହେଲେ ହଉ ହଉ ଠିକ୍ ଅଛି ହଉ ତା'ହେଲେ ରଖୁଛିି